ଗୋଟେ ଛୋଟ ପିଲାକୁ ପାଠ ପଢ଼ାଇଲେ ପାଠ ପଢ଼ାଇବାକୁ ହେଲେ ଗାର୍ଡ଼ିଆନ୍ ମାନଙ୍କର ଫାଷ୍ଟରୁ ଫାଷ୍ଟ ଷ୍ଟାର୍ଟିଂରୁ ବ୍ରହ୍ମା ବିଷ୍ଣୁ ପାଖରୁ ଆରମ୍ଭ କରିଲେ ଫାଷ୍ଟ ଓପନିଂ ପାଖରୁ ଟ୍ୟୁସନ୍ ଦେବାକୁ ପଡ଼େ ଟ୍ୟୁସନ୍ ମାଷ୍ଟରକୁ ଦୁଇ ଦୁଇ ଓଳି ତାକୁ ଟ୍ୟୁସନ୍ ପଢ଼ାଇ ଦେବାକୁ ପଡ଼େ ଖଡ଼ି ଧରିକି ତାକୁ ହାତ ବୁଲାଇବାକୁ ହୁଏ ସେ ବାରମ୍ବାର ଛାଟି ଦେବେ ଛାଟି ଦିଏ ବାରମ୍ବାର ସେ ଉଠି ବାରମ୍ବାର ସେ ପାଟି କରେ ତଥାପି ମାଷ୍ଟର ଗୋଟେ କେଉଁ ନିହାତି ତାକୁ ଗୋଟେ ଦେବାକୁ ପଡ଼େ ସେ ମାଷ୍ଟର ଗୋଟେ ପର୍ସନାଲି ତାକୁ ଦେବାକୁ ପଡ଼େ ପାଞ୍ଚଶହ ପଡ଼ୁ କି ହଜାର ପଡ଼ୁ ଟଙ୍କା ମାସକୁ ସେ ଟଙ୍କା ହିସାବ କଲେ ଛୁଆକୁ ପାଠ ପଢ଼ାଇ ହେବନି ସେଥିପାଇଁ ମାସକୁ ହଜାର ଟଙ୍କା ଦିଆଯାଉଛି ଛୁଆକୁ ପାଠ ଫାଷ୍ଟରୁ ବ୍ରହ୍ମା ପାଖରୁ ଆରମ୍ଭ କରି ତା'ପରେ ବହି ବର୍ଣ୍ଣବୋଧ ବହି ସାରିଲା ତା'ପରେ ସେମିତି କରିକି ଆଗକୁ ଆଗକୁ ବଢ଼ିକି ତାକୁ ପାଠ ପଢ଼ା ହେଲା ପାଠ ପଢ଼ିଲା ପରେ ସିଏ ସବୁ କ୍ଲାସରେ ଫାଷ୍ଟ ହେଉଥାଏ ଲୋକମାନେ କହୁଥାଏ ଆଇ ଏସ୍ସି କଲା ବି ଏସ୍ସି କଲା ମୁଁ ଭାବିଲି ନା ମୋର ଏତେକ ଧନ ନାହିଁ ଆଉ ଧନ ଥିଳେ ମନ ଥିଲେ କିସ ହେବ ସେ ମୋ ପଇସାପତ୍ର ନାହିଁ ସେଥିକରି ଗରିବ ଲୋକ ହେଇଥିବାରୁ ମୁଁ ତାକୁ ଇଏ ଆର୍ଟସ୍ ପଢ଼ାଇଲି ଆର୍ଟସ୍ରେ ଫାଷ୍ଟ କ୍ଲାସ୍ ପ୍ଲସ ଟୁ ପ୍ଲସ୍ ଥ୍ରୀ ଫାଷ୍ଟ କ୍ଲାସ୍ କରିପାରିଲା ସେଥିପାଇଁ ତାକୁ ଭାବିଲି ବିଏଡ଼୍ଟା କରିଦେ ବିଏଡ଼୍ଟା କରାଇ ସାରିଲା ପରେ ଦୁଇ ବର୍ଷ କରିସାରିଲା ପରେ ବି ଏଡ଼୍ ତା'ପରେ ସିଏ ଚାକିରି ପାଇଗଲା ମାଷ୍ଟର ହେଇଗଲା